ହଁ ମୁଁ ଭାବୁଛିି ଖବରକାଗଜ ଗୁଡ଼ିକରେ ଆର୍ଥିକ ସ୍ତମ୍ଭ ଗୁଡ଼ିକର କୁଟୀର ଶିଳ୍ପ କୃଷି ଇତ୍ୟାଦିର ଖବର ମଧ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ୍ କାରଣ କୃଷକ ନଥିଲେ ଆମେ ବଞ୍ଚି ପାରିନଥାନ୍ତେ କୃଷି ହିଁ ହେଉଛି ଆମ ଜୀବନ ଧାରଣ ଏକ ମୁଖ୍ୟ ଜୀବିକା ନିର୍ବାହ କରିବାର ଏକ ମୁଖ୍ୟ ମାଧ୍ୟମ ଆମେ ଯଦି କୃଷି ନକରିବା ତା'ହେଲେ ଖାଦ୍ୟ ପାଇପାରିବା ନାହିଁ ଖାଦ୍ୟ ନ ଖାଇଲେ ଆମେ ବଞ୍ଚିପାରିବା ନାହିଁ ସେଥିପାଇଁ ଆମ ପାଇଁ ଖାଦ୍ୟ ନିହାତି ଆବଶ୍ୟକ ବଞ୍ଚିବା ପାଇଁ ତେଣୁ କୃଷି ହେଉଛି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଆମ ଜୀବନ ଧାରଣରେ ତେଣୁ ଆମ ଖବରକାଗଜରେ କୃଷି ରହିବା ନିହାତି ଆବଶ୍ୟକ କୁଟୀର ଶିଳ୍ପ ମଧ୍ୟ ଆମ ଜୀବନ ନିର୍ବାହ କରିବାର ଏକ ମାଧ୍ୟମ ଆମେ କୁଟୀର ଶିଳ୍ପ ମାଧ୍ୟମରେ ରୋଜଗାର କରି ଆମର ଭରଣ ପୋଷଣ କରିଥାଉ ଆମର ପେଟ ପୋଷିଥାଉ ତେଣୁ କୁଟୀର ଶିଳ୍ପ ମଧ୍ୟ ନିହାତି ଆବଶ୍ୟକ ଆଉ କୁଟୀରଶିଳ୍ପ ସମ୍ବନ୍ଧରେ ମଧ୍ୟ ଆମ ଖବରକାଗଜରେ କୁଟୀର ଶିଳ୍ପ ମଧ୍ୟ ଆମ ଖବରକାଗଜରେ ରହିବା ଉଚିତ୍ କୃଷି ସମ୍ବନ୍ଧରେ ଆମେ ଯଦି ଜାଣିନପାରିବା କେଉଁଠି ମରୁଡ଼ି ହେଲା କେଉଁଠି ବନ୍ୟା ଯୋଗୁଁ ଚାଷ ଭଲ ହେଲା ନାହିଁ କେଉଁଠି ବାତ୍ୟା ହେଲା କେଉଁଠି ପାଣିର ଅଭାବ ହେଲା ନହେଲା କେତେ କୃଷକ ଆମ ଓଡ଼ିଶାରେ ଅଛନ୍ତି ବା ଆମ ଭାରତରେ କେତେ କୃଷକ ଅଛନ୍ତି କେତେ ଜଣ କୁଟୀର ଶିଳ୍ପୀ ଅଛନ୍ତି ସେ ସମ୍ବନ୍ଧରେ ଆମେ ଜାଣି ନ ପାରିଲେ ଆମର ଆମ ଭାରତରେ କେତେ କୃଷକ ଅଛନ୍ତି ଏବଂ ସର୍ବମୋଟ୍ ଜନସଂଖ୍ୟା କେତେ ତାକୁ ଜାଣିଲା ପରେ ହିସାବ କଲାପରେ ଆମର ଖାଦ୍ୟ ବଣ୍ଟନ ବା ଯେଉଁ ସରକାରଙ୍କ ମାଧ୍ୟମରେ ଚାଉଳ ଦିଆଯାଉଛି ସେ ସମ୍ବନ୍ଧରେ ଜାଣିବା ପାଇଁ ଆମକୁ ଖବରକାଗଜରେ କୃଷି ସମ୍ବନ୍ଧରେ ଖବର ଆବଶ୍ୟକ ହୋଇଥାନ୍ତି